ହଁ ମୁଁ ଫ୍ରୀ ଅଛି ଯିବା ବୁଲିବାକୁ ଆଉ କେମିତି କ'ଣ କେଉଁ ଟାଇପ୍ର ଫଙ୍କସନ୍ ସେଇଟା କେମିତି କ'ଣ ସୋ ପଡ଼ିବ ହଁ ମୋର ତ ଅଛି ହଁ ଅସୀମା ପଣ୍ଡା ପ୍ରିୟ ତ ସିଏ ଆସିବ କି ଆଚ୍ଛା ଆଉ କିଏ ତୁ ଏକା ଆସୁଛୁ ନା ତୋ ସାଙ୍ଗରେ କିଏ ଆସୁଛନ୍ତି ହଁ ତା'ହେଲେ ମୁଁ ବି ମୋ ସାଙ୍ଗମାନଙ୍କୁ ନେଇକି ଯିବି କେତେଟାରେ ବାହାରିବା କେତେଟାରେ ବାହାରିବି ଆଚ୍ଛା ହଁ ମୁଁ ବି ବହୁତ ଦିନ ହେଲା ଠାକୁରଙ୍କୁ ଦର୍ଶନ କରିନଥିଲି ମିଶିକି ଠାକୁର ଦର୍ଶନ କରିବା ଆଉ ଅବଢ଼ାଟି ଖାଇବା ସମୁଦ୍ରକୂଳ ବି ଟିକେ ବୁଲିଯିବା ଭାରି ଆଉ ହଁ ତା'ପରେ ହଉ ତା'ହେଲେ ଆମେ ଏଗାରଟା ବେଳକୁ ତ ମନ୍ଦିର ଯାଇକି ଦର୍ଶନ କରିବା ତା'ପରେ ସମୁଦ୍ରକୂଳ ବୁଲିକି ଆସିବା ତା'ପରେ ଖାଇବା ପିଇବା କରିକି ସନ୍ଧ୍ୟା ସୋ ଦେଖିବାକୁ ଯିବା ଆଉ ସେ ଘରକୁ ଫେରିଲା ବେଳକୁ ଖାଇକି ଫେରିବା ଆଉ କେତବେଳକୁ ବେଶୀ ହେଲେ ରାତି କରିବାନି ମାନେ ଘରେ ପାଟି କରିବେ ତ ଆଠଟା ନଅଟା ଭିତରେ ସରିଯିବ ତ

ଆଚ୍ଛା ହଉ ମୋତେ ବି ନାଚ ଗୀତ ଦେଖିବାକୁ ଭାରି ଭଲ ଲାଗେ ସେଇ ଦଶଟା ଏଗାରଟା ଯାଏଁ ରହିବା ଗୋଟେ ଦିନର ତ କଥା ଆଉ ଆଉ ଫଟୋ ଉଠାଇବା ଆଉ କେମିତି କ'ଣ କେଉଁ ଡ୍ରେସ୍ ପିନ୍ଧି ଯିବି କହିଲୁ ବୁଲିବା ପାଇଁ ମୋ ପାଖରେ ତ କିଛି ବି ଡ୍ରେସ୍ ନାହିଁ ଆଉ ଖର୍ଚ୍ଚ କରି ଖର୍ଚ୍ଚ କରିବା ପାଇଁ ପଇସାପତ୍ର ଅଛି ତ ନା ମୁଁ ନେଇକି ଯିବି ତୋ ପାଇଁ ହଉ ହଉ ଆଉ ଆଉ ସନ୍ଧ୍ୟା ସମୟରେ କ'ଣ କହିଲୁ ପପ୍କର୍ଣ୍ଣ ଖାଇବା ଆଉ ଯଦି ସମୟ ମିଳେ ଟିକେ ପୁରୀ ଆଡ଼େ ପୁରୀ ପୁରୀ ଆଡ଼େ ଭଲ ଭଲ ଜାଗା ଅଛି ଟିକେ ବୁଲିଦେଇ ପଳାଇ ଆସିବା ଆଉ ହଁ ହଁ ଆଉ ସୋ ସମୟରେ ବି ପପ୍କର୍ଣ୍ଣ ନେଇଯିବା କ'ଣ ପପ୍କର୍ଣ୍ଣ ଖାଇକି ସୋ ଦେଖିବାର ମଜା ହିଁ କିଛି ଅଲଗା ହଁ ସନ୍ଧ୍ୟା ସମୟରେ ବି ପପ୍କର୍ଣ୍ଣ ଖାଇବା ଆଉ ତୋ ସାଙ୍ଗମାନେ ତ ଆସିବେ ବୋଲି କହୁଛୁ ନେଇକି ଆସିବୁ ଆଉ ଆଉ ହଉ କାଲି ସନ୍ଧ୍ୟା ସୋ'ଟା ତ ଭାରି ମଜା ହବ ଆଉ ହଁ ହଁ ତୁ ତୁମ ଘରେ କହିଛୁ ହଁ ହଉ ମୁଁ ତୁମ ଘରକୁ ଯିବି ସେଇଠୁ ମିଶିକି ଯିବା ଏକାଠି ହଉ ତୁ ତୁ ତା'ହେଲେ ତୁ ତା'ହେଲେ ତୋ ସାଙ୍ଗମାନଙ୍କୁ ମନ୍ଦିର ନେଇକି ଆସେ ଆମେ ସେଇଠି ମୁଁ ବି ମୋ ସାଙ୍ଗମାନଙ୍କୁ ମନ୍ଦିର ନେଇକି ଯିବି ଆଉ ବୁଲିକି ସିଠି ମିଶିକି ଯିବା ଆଉ

ହଁ ହଉ ମୁଁ ରଖୁଛି କାଲି ଆସିବ ଆଉ କାଲି ଦେଖା ହେବା ହଁ ରଖୁଛି